ଆମର ନବରଙ୍ଗପୁର ଜିଲ୍ଲାରେ ମନ୍ଦିରଗୁଡ଼ାକ ବହୁତ ଅଛି ଆଉ ପର୍ଯ୍ୟଟନସ୍ଥଳୀ ମଧ୍ୟ ବହୁତ ଅଛି ଏଠାରେ ସେ ଟୁରିଷ୍ଟ୍ ଫୁରିଷ୍ଟ୍ମାନେ ଆସନ୍ତି ଆଉ ପର୍ଯ୍ୟଟକମାନେ ଆସିକିରି ଆମର ହୋଟେଲ୍ଗୁଡ଼ାକରେ ରହିଥାନ୍ତି ଲଜ୍ଗୁଡ଼ାକରେ ଆଉ ଏଠାରେ ଆମର ଆଳୁଚପ୍ ସିଙ୍ଗ୍ଡ଼ା ଭାତ ଡାଲ୍ମା ଛେନାପୋଡ଼ ବିଭିନ୍ନପ୍ରକାରର ପିଠା ମଧ୍ୟ ମିଳିଥାଏ ଏହା ଖାଇକିରି ପୁରା ମନ ଆନନ୍ଦିତ କରିଥାନ୍ତି ପର୍ଯ୍ୟଟକମାନେ ଏହା ବିଶେଷ ଭାବରେ ଆମର ନବରଙ୍ଗପୁର ଜିଲ୍ଲାର ବହୁତ ଗୁଡ଼ିଏ ହୋଟେଲ୍ରେ ଭାତ ଡାଲ୍ମା ମିଳିଥାଏ ତା'ସହିତ ଆଳୁଚପ୍ ସିଙ୍ଗ୍ଡ଼ା ଛେନାପୋଡ଼ ମଧ୍ୟ ଡେଲି ପ୍ରସ୍ତୁତ ହୋଇଥାଏ ସବୁଦିନ ପ୍ରସ୍ତୁତ ହୋଇଥାଏ ଏବଂ ସବୁଦିନ ସେଲିଂ ମଧ୍ୟ ହୋଇଥାଏ